ମୁଁ ରୋଷେଇରେ ଅଧିକାଂଶ ସମୟ ବିତାଇ ଥାଏ ରେସିପିର ଜଟିଳତା ନ ଜାଣି ମଧ୍ୟ ରେସିପିଟାରେ ମୋର ବେଶୀ ସମୟ ଲାଗି ନଥାଏ ମୁଁ କମ୍ ସମୟ ମଧ୍ୟରେ ବିଭିନ୍ନ ରେସିପି ତିଆରି କରିଦେଇଥାଏ